ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ଆମେ ପ୍ରାକୃତିକ ଏବଂ ଜୈବିକ ପଦ୍ଧତି ବ୍ୟବହାର କରିଥାଉ କିନ୍ତୁ ୟାଦ୍ଵାରା ଲାଭ ଆମର ଏଇଆ ହୁଏ ଯେ ଯେଉଁମାନେ ପଦ୍ଧତି ଗୁଡ଼ାକ ଆମେ ବ୍ୟବହାର କରିଥାଉ ତ ସେଇ ଜିନିଷ ଗୁଡ଼ାକ ସବୁ ଆମ ଘରେ ଥାଏ ଧର ଗାଈ ଦେହରେ ଫାଟୁଆ ହେଲା ଫାଟୁଆ ହେବା ଦ୍ଵାରା ଆମେ ଗାଈ ଅତ୍ୟଧିକ ଥଣ୍ଡା ହେତୁ ଗାଈକୁ ଫାଟୁଆ ହେଉଛି ସେଥିପାଇଁ ଆମେ ଗାଈ ଶିଂଘରେ ସୋରିଷତେଲ ଉଷୁମ କରିକି ଦେବୁ ତା'ର ନାକରେ ସୋରିଷତେଲ ଉଷୁମ କରି ପକାଇବୁ ଧର ଗାଈ ପାଟିରେ ହେଇଯାଇଛି ଗାଈ କୌଣସି ଖାଦ୍ୟ ଖାଇପାରୁନି କି ନଡ଼ା ଚୋବାଇ ପାରୁନି ସେଥିପାଇଁ ଆମେ ତା ପାଟିକୁ ଗରମ ଆଉ ଗରମପାଣି ଆଉ ସୋଢ଼ା ପକାଇକି ଧୋଇବୁ ତା'ପରେ ପଟାସ୍ ମାରିକି କପଡ଼ା ଦେହରେ ତାକୁ ପାଟିଟାକୁ ପୋଛୁ ନାଳଟା ବନ୍ଦ ହେବା ପାଇଁ ତା'ପରେ ଗୁଆଘିଅ ଉଷୁମ କରିକି ତା ପାଟିରେ ଦେବୁ ଯାହାଫଳରେ ତାକୁ ଟିକିଏ ଆରାମ ଲାଗିବ ଆରାମ ଲାଗିଲେ ସିଏ ଟିକିଏ ନଡ଼ା ଚୋବାଇ ପାରିବ ଖାଦ୍ୟ ଖାଇପାରିବ ତା'ପରେ ଧର ଗାଈ ଦେହରେ ଘାଆ ହେଇଯାଇଛି ସେଥିପାଇଁ ଆମେ ତା'ଦେହରେ ନଡ଼ିଆତେଲ ଆଉ ହଳଦୀ ପକାଇବୁ ନହେଲେ ମାଛି ବସିବ ମାଛି ବସିବା ଦ୍ଵାରା ତା'ଦେହରେ ମାଛି ଅଣ୍ଡା ଦେବ ଅଣ୍ଡା ଦେଲେ ପୋକ ମଧ୍ୟ ହବ ତା'ପରେ ଗାଈ ଗୋଡ଼ରେ ଧର ଫାଟୁଆ ହେଇଯାଇଛି ଗାଈ ଚାଲିପାରୁନି ମାଛି ବସିକି ତାକୁ ଘାଆ କରିଦେଇଛନ୍ତି ପୋକ ହେଇଯାଇଛି ସେ ପୋକକୁ ଆମେ ସଫା କରିବା ପାଇଁକା ଗରମପାଣିରେ ସେ ପୋକ ଧୋଇବୁ ତା'ଦେହରୁ ପୋକ ସବୁ କାଢ଼ିବୁ କାଢ଼ିକି ତା'ଦେହରେ ଗନ୍ଧକର୍ପୂର ନଡ଼ିଆତେଲ ଲଗାଇଲେ ସେ ପୋକ ସବୁ ତା'ଦେହରେ ମରିଯିବେ ଧର ଗାଈ ଗାଈରେ ଦେହରେ ଟିଙ୍କ ପ୍ରବଳ ଭର୍ତ୍ତି ହେଇଯାଇଛି ଆଉ ଟିଙ୍କ ନ ଖାଲି କଲେ ସିଏ ତା'ର ରକ୍ତସବୁ ଶୋଷିଯିବେ ସେଥିପାଇଁ ଆମେ ଗାଈ ଦେହରେ ଗରମ ଗନ୍ଧକର୍ପୂର ପକାଇବୁ ଲଗାଇ ଦେବୁ ଲଗାଇ ଦେବା ଦ୍ଵାରା ଟିଙ୍କ ସବୁ ଝଡ଼ିଯିବେ ଧର କୁକୁର ଦେହରେ ଘାଆ ହେଇଯାଇଛି ସେଥିପାଇଁ ଆମେ କୁକୁରକୁ ହଳଦୀ ଦେହରେ ଗାଧୋଇ ଦେବୁ ଗାଧୋଇ ଦେଇ ତା'ଦେହରେ ହଳଦୀ ଲଗାଇ ଦେବୁ ନଡ଼ିଆତେଲ ଲଗାଇ ଦେବୁ ନହେଲେ ସେ ଘାଆ ଦେହରେ ମାଛି ରହି ତାକୁ ଅଣ୍ଡା ଦେଇକି ସେ ପୁଣି ପୋକ ହେଇଯିବ ନହେଲେ କିରୋସିନ ତେଲ ଢାଳିଦେଲେ ତା'ଦେହରେ ସବୁ ସେ ଘାଆ ଶୁଖିଯାଏ ଏଇଭଳି ଭାବରେ ମାନେ ବୟସ୍କ ଲୋକମାନଙ୍କ ଠାରୁ ପାରମ୍ପରିକ ପରାମର୍ଶ ନେଇ ଘରେ ଥିବା ଜିନିଷ ବ୍ୟବହାର କରି ଆମେ ଗାଈଗୋରୁ ମାନଙ୍କର ଯତ୍ନ ନେଇପାରିବା